ହଁ ସାର୍ ଖବରକାଗଜ ବାଲା ପାଖେ ଲାଗିଛି ଖବରକାଗଜ ଦରକାର ଭାଇ ଆପଣଙ୍କ ହଁ ସାର୍ କ'ଣ ଛାଡ଼ିଦେଲେ କି ଆପଣ ଆଗରୁ କେଉଁଠୁ ନେଉଥିଲେ ଖବରକାଗଜ ହଁ ହଁ ସାର୍ ଆପଣ କ'ଣ ସମାଜ ସମ୍ବାଦ କେଉଁ ଖବରକାଗଜ ଦରକାର ହଁ ସାର୍ ଆପଣଙ୍କ କେବେଠୁ ଦରକାର କାଲିଠୁ ହେଲେ ସାର୍ ଗୋଟେ ଖବରକାଗଜ ହେଉଛି ଦିନକୁ ସାତ ଟଙ୍କା ହେଲେ ସାର୍ ଆପଣ ହେଲେ ସାର୍ ପଇସା ଆପଣ କ'ଣ ମାସକୁ ଦେବେ ନା ଦିନକୁ ଦିନ ଦିନକୁ ଦିନ ହଁ ସାର୍ ହେଲେ ଆପଣ କେବେ କାଲି ଦରକାର ହେଲେ ଆପଣଙ୍କୁ କେବେ କାଲିଠୁ ଦରକାର ଖବରକାଗଜ

ଛଅଟାରେ ଦରକାର ହଉ ସାର୍ ମୁଁ ସକାଳ ଛଅଟା ଆପଣଙ୍କୁ କାଲି କାଲିଠୁ ଆପଣଙ୍କ ଘରେ ମୋତେ ଠିକଣାଟା କହି ଦିଅନ୍ତୁ ମୁଁ ସକାଳ ଛଅଟାରେ ପହଞ୍ଚାଇ ଦେଇଥାନ୍ତି ହଁ ସାର୍

ହଁ ହଁ

ହଉ ସାର୍ ହେଲେ ଆପଣ ଖବରକାଗଜ ନେବେ ହେଲେ ସାର୍ ଦିନକୁ ସାତ ଟଙ୍କା ହେଲେ ମାସ କେତେ ମାସ ଯାଏ ନେବେ ସାର୍ ହଉ ଯଦି ଆପଣ ଯଦି କହୁଛନ୍ତି ଦିନକୁ ପଇସା ଦେବେ ହଉ ସାର୍ ଦିନକୁ ସାତ ଟଙ୍କା ହେଲେ ମାସକୁ ସାର୍ ଆପଣଙ୍କର ପଡ଼ିବ ଦୁଇଶହ ଦଶ ଟଙ୍କା ହଉ ସାର୍ ଆପଣଙ୍କର ଯାହା କହିବେ ସାର୍ ଆପଣ ଯେତେବଳେ ଆପଣଙ୍କୁ ସକାଳେ ଦରକାର ନା ସନ୍ଧ୍ୟାରେ ସକାଳ ଟାଇମ୍ ସକାଳେ ଟାଇମ୍ କେତେ କେତେ କେତେଟା ଭିତରେ ଦରକାର ସାର୍ ହଁ ସାର୍ ସାର୍ ସକାଳ ଛଅଟା ଭିତରେ ଆପଣଙ୍କୁ ଦରକାର ହଉ ସାର୍ ଆପଣଙ୍କ ଟାଇମିଂ ହଁ ସାର୍ ଆପଣଙ୍କୁ ମୁଁ ସକାଳ ଛଅଟାରେ ଆପଣଙ୍କ ଘରେ ଆଣି ଥୋଇଦେବି ସାର୍ ସାର୍ ଆମର ଆମର ସମ୍ବାଦ ପତ୍ର ଏଇଟା ଆମର ଯାଜପୁରରୁ ହଁ ସାର୍ ଯାଜପୁରରୁ ବାଲିମେଳାରୁ ଆସିଛି ବାଲିମେଳାରୁ ମୁଁ ଖବରକାଗଜ ବାଣ୍ଟୁଛି ହଉ ସାର୍ ହଉ କାଲିଠୁ ଆପଣଙ୍କୁ ଆଣି ଦେବି ସମ୍ବାଦପତ୍ର ଓକେ ହଉ ସାର୍ ରୁହନ୍ତୁ

ହଉ ସାର୍ ଛଅଟା ପୂର୍ବରୁ ଆପଣଙ୍କ ଘରେ ପଳାଇ ଆସିବ ହଉ ସାର୍ ରହିଲି ହଉ ସାର୍ ଧନ୍ୟବାଦ